ହଁ ଆମର୍ ମାତୃଭାଷା ହଉଚେ ଓଡ଼ିଆ ଆମେ ବି ଟିକେ ଭଲ୍ସେ ଓଡ଼ିଆ କହି ନାଇଁଜାନୁ ଫେର୍ ବି କହେବାର୍ ଲାଗି ଶିଖ୍ସୁଁ ଆଉ ଯେନ୍ମାନେ ବାହାରୁ ଆଇଥିସନ୍ ସେମାନଙ୍କଟା ବି ଲ ଟିକେ ଆମର୍ ଓଡ଼ିଆମାନଙ୍କ ସାଙ୍ଗେ ଟିକେ ସମାନ୍ ଖାଏସି ଆଉ ସେମାନେ ବି ଆମର୍ ଓଡ଼ିଆ ବି ସେମାନେ ବି ଥୁଡ଼େ ନା ନାଇଁ ଜାନିଥାଅନ୍ ଆମେ ବି ନାଇଁ ଜାନିଥାଉଁ ସଡ଼ନ୍ ଜନେକେ କହ ବଏଲେ ଓଡ଼ିଆ କହିପାର୍ବା ଏ କେଁ ଆଉ ଫେର୍ ବି ତ ଶିଖ୍ବାର୍ ଲାଗି ଟାଇମ୍ ଲାଗ୍ସି ଆଉ ଫେର୍ ବି ତ ଅଲ୍ଗା ଦେଶ୍ ନ ଯେନ୍ ଆଇଥିବେ ବାହାରୁ ଯେନ୍ ଆଇଥିବେ ସେମାନେ ବି ତାଙ୍କର୍ କଥା ବି ଦୁସ୍ରା ଥିବା ଆମର୍ କଥା ବି ଦୁସ୍ରା ଥିବା ସେମାନେ ବି ଆମର୍ କଥା ବି ଶୁନ୍ବାର୍ ଲାଗି ସେଟା ଚାହୁଁଥିସନ୍ ଆମେ ବି ତାକର୍ କଥା ଶୁନ୍ବାର୍ ଲାଗି ଚାହୁଁଥିସୁଁ ଲେକିନ୍ ଆମର୍ ଓଡ଼ିଆ କଥା ଆଉ ତାଙ୍କର୍ କଥା ଟିକେ ମ୍ୟାଚ୍ ହେତ୍କି ଭଲ୍ସେ ନାଖେ ଆରୁ ଫେର୍ ବି ଆମେ ତାହାକୁ ସେଟା ଶିଖାବାର୍ଲାଗି ସେନ୍ତା କର୍ସୁଁ ଆଉ ତାପ୍ନେ ବି ଆମେ ବି ଫେର୍ ବି ନାଇଁ ଜାନିଥଉଁ ଯେ ଆମେ ତ ଫେର୍ ବି ଆମେ ଫେର୍ ବି ଚେଷ୍ଟା କର୍ସୁଁ ଓଡ଼ିଆ ଭାଷା ଶିଖ୍ବାର୍ଲାଗି ଆଉ ସେମାନେ ବି ଶିଖ୍ବାର୍ଲାଗି ଚେଷ୍ଟା କର୍ସନ୍ ଆମେ ବି ତାହାକୁ ଚେଷ୍ଟା କର୍ସୁଁ ଶିଖ୍ବାର୍ଲାଗି ଆମର୍ ଓଡ଼ିଆ ଭାଷା ବହୁତ୍ ଭଲ୍ ଏ ବଲିକରି କହେସୁଁ ଆଉ ଶିଖ ବି ବଲିକରି ତାହାକୁ କହେସୁଁ ଆମେ ବି ଶିଖ୍ସୁଁ ସେଟା ଆର୍ ଆମେ ବି ଭଲ୍ସେ ନାଇଁଜାନୁ ଓଡ଼ିଆ ଭାଷା